ଆମ ପାଇଁ ମନୋରଞ୍ଜନର ସବୁଠାରୁ ପ୍ରମୁଖ ମାଧ୍ୟମ ହଉଛି ଚଳଚ୍ଚିତ୍ର ଆମେ ଚଳଚ୍ଚିତ୍ର ଦେଖିବା ଦ୍ୱାରା ନିଜ ମନକୁ ଭଲ ଲାଗିଥାଏ ଏବଂ ଆମେ ଆନନ୍ଦ ପାଇଥାଉ ସେମିତି ଚଳଚ୍ଚିତ୍ର ଗୁଡ଼ିକ ଦେଖିବା ପାଇଁ ଆଜିକାଲି ବହୁତ ଗୁଡ଼ିଏ ପ୍ରେକ୍ଷାଳୟ ବା ମଲ୍ଟିପ୍ଲେକ୍ସ ତିଆରି ହେଇଛି ଯାହାକି ନୂଆ ନୂଆ ଚଳଚ୍ଚିତ୍ର ସେଠାରେ ଦେଖାଇଥାଏ ଏବଂ ଏହା ଆମକୁ ଖୁବ୍ ମଜାଦାର ଲାଗିଥାଏ ସେମିତି ଆମ ଏଠାରେ ଅବସ୍ଥିତ ମହାରାଜା ସିନେମା ହଲ୍ ବା ମଲ୍ଟିପ୍ଲେକ୍ସ ମଧ୍ୟ ଅନ୍ୟତମ ଏହା ଏବେ ତାର ନବୀକରଣ କରାଯାଇଛି ତା'ପରେ ଏବେ ସେଇଟା ଖୁବ୍ ଆକର୍ଷଣୀୟ ଲାଗୁଛି ଏଠାରେ ଟିକେଟ୍ର ମୂଲ୍ୟ ହଉଛି ଜଣେ ପିଛା ଶହ ଟଙ୍କା ଏବଂ ଏଠାରେ ସବୁ ପ୍ର୍ରକାର ସୁବିଧା ଅଛି ଯେମିତି ଆରାମରେ ବସିକି ଦେଖି ଦେଖିପାରିବା ତା'ପରେ ଆମେ ସେଠାରେ କିମ୍ବା ଟଏଲେଟ୍ ଯିବାକୁ ଚାହିଁଲେ ସେଠାରେ ମଧ୍ୟ ସୁବିଧା ଅଛି ତେ ଯେକୌଣସି ଜିନିଷ ଖାଇବାକୁ ଚାହିଁବା କିମ୍ବା ଯେମିତି ବାଦାମ ଇତ୍ୟାଦି ସେଇଟା ଖୁବ୍ ସହଜରେ ମିଳେ ଏବଂ ଏଠାରେ ସ୍କ୍ରିନ୍ ଆକାର ଏବେ ବହୁତ ବଡ଼ ହେଇଗଲାଣିି ଆଗ ସେଇଟା ଛୋଟିଆ ଥିଲା ଏବେ ସିନେମା ହଲ୍ଟି ବହୁତ ଚାକଚକ୍ୟ ପୂର୍ଣ୍ଣ ହେଇଗଲାଣି ଆଗ ସେତେ ଭଲ ନଥିଲା ଏବେ ସେ ସ୍କ୍ରିନ୍ରେ ଏବେ ଚଳଚିତ୍ର ଗୁଡ଼େ ବହୁତ କ୍ଲିଅର୍ ଆସୁଛି ଆଗ ଆଗକାଳରେ ସେଇଟା ଏତେ ଆସୁନଥିଲା ଏସବୁ ଇଣ୍ଟରନେଟ୍ ମାଧ୍ୟମରେ ଚଳଚ୍ଚିତ୍ର ଦେଖା ଯାଉଥିବାରୁ ବହୁତ କ୍ଲିଅର୍ ଆସୁଛି ଏବଂ ସେଇଟା ଦେଖିବାକୁ ଖୁବ୍ ଆନନ୍ଦ ଲାଗୁଛି